ଆମ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଢେନସା ନାଚ ଅତି ଲୋକପ୍ରିୟ ଏହାକୁ କୋରାପୁଟ ଜିଲ୍ଲାର ଲୋକପ୍ରିୟ ନୃତ୍ୟ କୁହାଯାଏ ଏହାକୁ ଅନେକ ଲୋକ ପସନ୍ଦ କରିଥାନ୍ତି ଢେନସା ନାଚକୁ ଆମ ଅଞ୍ଚଳରେ ଅଧିକ ଭଲ ପାଇଥାନ୍ତି ଏହା ହେଉଛି କୋରାପୁଟ ଜିଲ୍ଲାର ଲୋକପ୍ରିୟ ନୃତ୍ୟ ଏହାକୁ ଏହାକୁ ଆମ କୋରାପୁଟରେ ଲୋକମାନେ ପର୍ବପର୍ବାଣିରେ ଢେନସା ନୃତ୍ୟ କରିଥାନ୍ତି ବିବାହ ଅନେକ ଉତ୍ସବରେ କରିଥାନ୍ତି ଏହାଦ୍ୱାରା ଲୋକମାନେ ଖୁସି ହୋଇଥାନ୍ତି ଏବଂ ଆନନ୍ଦ ଅନୁଭବ କରିଥାନ୍ତି ଢେମସା ବୃତ୍ୟ କରି ଲୋକମାନଙ୍କର ଅନେକ ଖୁସି ହୋଇଥାନ୍ତି ଏହାଦ୍ୱାରା ଲୋକମାନେ ପ୍ରଫୁଲ୍ଲ ହୋଇଥାନ୍ତି ଖୁସି ଅନୁଭବ କରିଥାନ୍ତି